ପରିବହନ ସମ୍ବନ୍ଧୀୟ ଆହ୍ୱାନ ହେଲା ଅସୁବିଧା ହେଉଛି ଯେ ଆମର ରାୟଗଡ଼ା ଜିଲ୍ଲାର ଏଇ ଯେଉଁ ବିସଙ୍କଟ ହଉଛି ଏଇଟାରେ ଯେଉଁ ଆଲୁମିନିୟମ ଫ୍ୟାକ୍ଟ୍ରି ପାଇଁ ସବୁବେଳେ ବଡ଼ ବଡ଼ ଟ୍ରକଗୁଡ଼ା ଯିବା ଆସିବା କରୁଛି ତେଣୁ ଟ୍ରକଗୁଡ଼ା ଯିବା ଆସିବା କରିବା ଦ୍ୱାରା କଲେଜ ପିଲା ସ୍କୁଲ ପିଲା ବହୁତ ଅସୁବିଧାରେ ସମୁଖୀନ ହଉଛନ୍ତି କାହାକୁ ଗାଡ଼ି ଧକା ହଉଛି କେତେବେଳେ କିଏ ରାସ୍ତା ପାର ହେଇ ପାରୁନି ଦିନରାତି ଚବିଶ ଘଣ୍ଟା କେତେବେଳେ ବି ଟ୍ରକର ବନ୍ଦ ହଉନି ବେଦାନ୍ତ ଯେଉଁ ଆଲୁମିନିୟନ ଫ୍ୟାକ୍ଟ୍ରି ଅଛି ସେଠାକୁ ଟ୍ରେନ ଟ୍ର ଟ୍ର ଟ୍ରକ ଦ୍ୱାରା ଯିବା ଆସିବା କରିବା ଦ୍ୱାରା ରାସ୍ତା ବି ସବୁ ଖୋଳି ଖାଳି ହେଇଯାଉଛି ଆଉ କର ଯଦି ଏପଟରେ ଡବଲ ଡୋର ଡବଲ ରାସ୍ତା ହୁଅନ୍ତା ତାହେଲେ ବହୁତ ସୁବିଧା ହେଇପାରନ୍ତା ଏଇଠି ଟ୍ରାଫିକର ବ୍ୟବସ୍ଥା ମଧ୍ୟ ନାହିଁ ଆଉ ରାସ୍ତାରେ ସ ଶୌଚାଳୟ ର ବି ଅଭାବ ଆଉ ଏ ଏଇଠୁ ନୂଆ ଲକ୍ଷ୍ମୀ ବସ ବାହାରିଛି ଗାଁରୁ ସହର ଯାକେ ଲକ୍ଷ୍ମୀ ବସରେ ପିଲାମାନେ ଯିବା ଆସିବା କରୁଛନ୍ତି ଆଉ ପରିବହନର ଅବସ୍ଥା ସେ ନିଜେ ନିଜେ ସେତେ ଭଲ ନୁହଁ କି ଖରାପ ନୁହଁ ଏବକୁ ଯେଉଁ ଲକ୍ଷ୍ମୀ ବସ ବାହାରିଛି ସେଇ ଲକ୍ଷ୍ମୀ ବସରେ ଯେଉଁ କଲେଜ ଝିଅମାନେ ଗାଁର ଲୋକମାନେ ପାଞ୍ଚ ଟଙ୍କା ଦେଇ ଯିବା ଆସିବା କରୁଛନ୍ତି ଏବଂ ନବୀନ ପଟ୍ଟନାଏକ ସାରେ ଭଉତୁ ଭଲ କରିଛନ୍ତି ଏହି ଦୃଷ୍ଟିରୁ ଆଉ ରାସ୍ତା ଘାଟ ସବୁ ଦେଇ ଟ୍ରକ ଯିବା ଆସିବା କରିବା ଦ୍ୱାରା ସବୁ ଖୋଳି ଖାଳି ହେଇଯାଉଛି ଆଉ କେତେ ବି ସଜାଡ଼ିବେ ସେମାନେ ନ୍ୟାସନାଲ ହାଇୱେଟା ଯଦି ଏଇଠି ଡବଲ ରାସ୍ତା ହୁଏ ତାହେଲେ କିଛି ଅସୁବିଧା ନାହିଁ ହୁଅନ୍ତା ନାହିଁ ଆଉ ଦୁର୍ଘଟଣାରୁ କେହି ମର ମରନ୍ତେନି